ହ୍ୟାଲୋ ହଁ ହଁ ଭାଇ କହୁନ ହ୍ୟାଲୋ କ'ଣ କେଉଁ ତେଲ ପକାଇବେ ପେଟ୍ରୋଲ ପକାଇବେ ନା ଡିଜେଲ ପକାଇବେ କ'ଣ କେତେ ଲିଟର ପକାଇବେ ମାନେ ଲିଟର ଶହେ ଟଙ୍କା ଶହେ ଟଙ୍କା କେଉଁ ପଟେ କେଉଁ ରେଟ୍ ଅଛି କ'ଣ କହି ହେବ

ଅଧିକ ଅଧିକ ପକାଇଦେଉନାହାନ୍ତି ହଁ ପକାନ୍ତୁ ତା'ହେଲେ କେତେ କେତେ ପକାଇବେ ଯେ କହୁନାହାନ୍ତି ହଁ ହେଲେ କୋଡ଼ିଏ ଲିଟର ପକାଇଦେଲେ କୁଆଡ଼େ ଯିବେ ସମଲେଶ୍ୱରୀ ଆମର ହରିହର ଛକରୁ କଟିକି ଜଟଣୀ ଗେଟ୍ ଦେଇକି ଯିବେ ଏଇନା ଯିବେ ନା କେତେବେଳେ ଯିବେ ମାନେ ସନ୍ଧ୍ୟାବେଳେ

ସମଲେଶ୍ୱରୀ ହେବ ଏଇଠୁ କୋଡ଼ିଏ କିଲୋମିଟର ଏଇଠୁ ଯିବ ହରିହର ଛକରୁ କଟିକି ଜଟଣୀ ଗେଟ୍ ଦେଇକି ଯିବେ

ଆମର ଏଇଟା ହରି ଭାଇନା ଛକ ପା

ଜଟଣୀ ଗେଟ୍ଠୁ ପୁଣି ସିଧା ଯିବେ ସେଠୁ ଆଉ କିଲୋମିଟର କ'ଣ କହିଲେ ମେନ ରୋଡ଼ରେ ଯିବେ

ସିଧା ଯିବେ ସିଧା ଯାଇକି ପୁଣି ଲେଫ୍ଟକୁ କଟିବେ ଆଉ ଥରେ ଲେଫ୍ଟ ଲେଫ୍ଟରୁ କଟିଲେ ଦୁଇ କିଲୋମିଟର କଟିବେ ଆଉ ଦୁଇ କିଲୋମିଟର ପଡ଼ିଯିବ ହମ୍ପସ୍ ଦୁଇଟା ଛାଡ଼ିକି ପଡ଼ିଛି ଆଉ ସେଟା ଆଜ୍ଞା ମନ୍ଦିର ତ ମନ୍ଦିରରେ ଲୋକ ପ୍ରବଳ ଟିକେଟ୍ କରିବାକୁ ପଡ଼ିବ ଟିକେଟ୍ କୋଡ଼ିଏ ଟଙ୍କା ଆଉ ଆଉ କ'ଣ ଭୋଗ ଭୋଗ ନେଇକି ଯାଇଛନ୍ତି ନା ନାହିଁ ଭୋଗ ହରିକା ନେଲେ ଚାଳିଶ ଟଙ୍କା ନଡ଼ିଆ ଫଡ଼ିଆ ନେଇକି ସବୁ ଭାଇନା ରହୁଛନ୍ତି ଭାଇନାରୁ ଭାଇନା ଭାଇନା ନେବେ ପୂଜା କରିବା ପାଇଁ ଷାଠିଏ ଟଙ୍କା

ହ୍ୟାଲୋ ହଁ ହଁ ଭିଡ଼ ରୁହେ ତମ ସିରିଏଲ୍

ମାଆ ସେଠି ତ ମାଆ ସମଲେଶ୍ୱରୀ ଆଉ ମାଆ ସମଲେଶ୍ୱରୀ ପୂଜା ଆଉ ଜଲଦି ଯାନ୍ତୁ ଆଜ୍ଞା